ଆପଣ କାନାଡ଼ା ବ୍ୟାଙ୍କରୁ କହୁଥିଲେ କି ଆଜ୍ଞା ନମସ୍କାର ହଁ ମୁଁ ଭୁବନ ବ୍ଲକର କୁଞ୍ଜପଟଣାରୁ କହୁଥିଲି ମୁଁ କିଛି ଲୋନ୍ କରିବା ପାଇଁ ଭାବୁଛି ସେଥିପାଇଁ ଆପଣଙ୍କ ପାଖକୁ ଫୋନ କରିଥିଲି ଆପଣଙ୍କ ବ୍ୟାଙ୍କରେ କେଉଁ କେଉଁ ଲୋନ୍ର ସୁବିଧା ଅଛି କୃଷି ଲୋନ୍ କରିଲେ କେତେ କ'ଣ ଦେଉଛନ୍ତି ଆଉ କୁକୁଡ଼ା ଲୋନ୍ରେ ଛେଳି ଲୋନ୍ରେ ଆଉ ଯେଉଁ ଗାଈ ଲୋନ୍ ଯେଉଁ ଦେଉଛନ୍ତି କୃଷି ଲୋନ୍ କରିଲେ ସେଥିରେ କ'ଣ କେମିତି ସୁଧ ଲାଗୁଛି ଲୋନ୍ ସୁଝିଲା ବେଳକୁ

କେତେ ବର୍ଷ ଚାଲୁହେବ

ଲୋନ୍ ଆଜ୍ଞା ଆଉ ଯେଉଁ ସେଥିପାଇଁ କ'ଣ କ'ଣ ଡକ୍ୟୁମେଣ୍ଟ ଦରକାର ଆଉ ସେ ସେ ଲୋନ୍ଟା ପାଇଁ ପୁଣି ଆପଣଙ୍କର ମାନେ ଗୋଟିଏ ବର୍ଷ ଧରନ୍ତୁ ଦୁଇ ବର୍ଷ ଅଛି ଟାଇମ୍ ଅଛି ତ ଦୁଇ ବର୍ଷ ପୂର୍ବରୁ ମୁଁ ଯଦି ସୁଝି ଦେଲି ତାହେଲେ ସେଥିରେ କିଛି ଏହି ଯେଉଁ ସୁଧ ଯେଉଁ ଲାଗିଛି ଯେଉଁ ଲାଗିଥିବ ସେ ସୁଧଟା କିଛି କଟିବ ନା ନାହିଁ ସେମିତି କିଛି ସୁବିଧା ନାହିଁ

ହେଉ ଆଜ୍ଞା ସୁନା ଲୋନ୍ ଯଦି ଯେଉଁ ଦେଉଛନ୍ତି ସେହିଟା ଭରି କେତେ ଲେଖା କ'ଣ କେମିତି ଲୋନ୍ ଦେଉଛନ୍ତି ଭରି ହିସାବରେ ସୁଧ କେତେ ହଁ ଆଜ୍ଞା ହେଉ ଯେଉଁ ଆପଣ ଯେତେ ପ୍ରକାର ଲୋନ୍ କହିଲେ ତା ଭିତରୁ କେଉଁଟା ଆମ ପାଇଁ ସୁବିଧା ଅ ହଁ ଆଜ୍ଞା ଆଜ୍ଞା ଆଉ ଯେଉଁ କୃଷି ପାଇଁ ତ ଡକ୍ୟୁମେଣ୍ଟ ଆପଣ କହିଲେ ଆଉ ଯେଉଁ ସୁନା ଲୋନ୍ ପାଇଁ ଡକ୍ୟୁମେଣ୍ଟ କ'ଣ ଦରକାର ଆଉ ସ୍ୱାମୀଙ୍କ ନାଁରେ ଯଦି ଲୋନ୍ଟା କରିବି ଆଜ୍ଞା ସ୍ୱାମୀଙ୍କର ଫୋଟୋ ଫୋଟୋ ଫୋଟୋ ସବୁ

ଧରନ୍ତୁ ଆପଣ ମୋ ନାଁରେ ଯଦି ଲୋନ୍ଟା କରିବି ତା'ହେଲେ ମୋର ଡକ୍ୟୁମେଣ୍ଟ ସବୁ ଦେବି ମୋର ସିଗନେଚର୍ ମୋ ଫୋଟୋ ଫୋଟୋ ସବୁ ଦେବି ସ୍ୱାମୀ ତ ଏଠି ନାହାନ୍ତି ନାହିଁ ମାନେ ଦେବି ଯେ କିନ୍ତୁ ସେତେବେଳେ ଯଦି ସିନା ଡକ୍ୟୁମେଣ୍ଟ ସବୁ ସ୍ୱାମୀଙ୍କର ଦେଇଦେବି ସେ ତ ବାହାରେ ରହୁଛନ୍ତି ତ ମୁଁ ଲୋନ୍ଟା କରିବାକୁ ଚାହୁଁଛି ସେମିତି ଆଜ୍ଞା ଆଜ୍ଞା ହେଉ ଆଜ୍ଞା

ହେଉ ଆଜ୍ଞା ହେଉ ରହୁଛି ଆଜ୍ଞା ଆଜ୍ଞା ନମସ୍କାର